ମୁଁ ରୋଷେଇ କରିବା ବେଳେ ପ୍ରଥମେ ରେସିପିକୁ ଆଗେ ଦେଖେ ଧର ଫୁଲକୋବି ଆଳୁ ଗୋଟେ ଆମେ ତାରକାରୀଟେ କରୁଛେ ଫୁଲକୋବି ଯେତିକ ରାନ୍ଧିବି ସେଇ ଅନୁସାରେ ମସଲାଟେ ମୁଁ ଦେବି ସେଥିପାଇଁ ମୁଁ ଆଗେ ଦେଖେ ସବୁ ଜିନିଷ ମୋର ଆଭେଲେବେଲ ଅଛି କି ନାହିଁ ତାପରେ ମୁଁ ରୋଷେଇ କରେ ଭଲ ରୋଷେଇ କଲେ ଆମ ସ୍ୱାସ୍ଥ୍ୟ ପାଇଁ ଠିକ୍ ରହିବ ଆମ ସ୍ୱାସ୍ଥ୍ୟ ଭଲ ରହିବ ସେଥିପାଇଁ ମୁଁ ଆଳୁ ପିଆଜ କତିରୁ ଆରମ୍ଭ କରି ସବୁ ଜିନିଷ ଭଲ ସେ ରାନ୍ଧେ ରାନ୍ଧି ସମସ୍ତଙ୍କୁ ପରସେ ନିଜେ ବି ଖାଏ ସ୍ୱାସ୍ଥ୍ୟ ମୋର ସେଥିପାଇଁ ବହୁତ ଭଲ ରୁହେ